ହଁ ହେଲୋ ମୋଯାଇିକା ରେଷ୍ଟୁରାଣ୍ଟ୍ ହଁ ମୁଁ ଖାନା ଅର୍ଡ଼ର୍ କରିଥିଲି ତ ସେଟା ଏଛନ୍ ତକ୍ ନେଇ ଆଏବାର୍ତାଲି ତ ମୁଇଁ ରୁଟି ଡାଲ୍ମା ତର୍କାରୀ ଆର୍ ମଟନ୍ ପାଣି ବୋଟଲ୍ଟେ ଆଉ ପନିର୍ ପନିର୍ ଟିକ୍କା ଆରୁ ରୁଟି ତ ସେଇଟା ମଙ୍ଗେଇଥିଲି ତ ଏବେ ତ ଆସ୍ବାର୍ନିନା ତ ମୁଇଁ ନଅ ବଜେ ଅନ୍ଲାଇନ୍ କରିଥିଲି ଏବେ ହେଦେ ବାର ବାଜ୍ସିନା ମୁଇଁ କେତେବେଲ୍କେ ଖାନା ଖାଏମି ତୋ ଏତେବେଲ ନାଇଁ ଆଏବାର୍ତା ହେଲେ କାଣା ହେଲା ଯେ ତ ସାର୍ ଜଲ୍ଦି ଟିକେ ଭେଯନ୍ ଆରୁ ଖୋବ୍ ଲେଟ୍ ହେଇଗଲାନା ମୁଇଁ ନଅ ବଜେ କରିଥିଲାଟା ବାର ବାଜ୍ସିନା ବାର କାଣା ଏକ୍ ବାଜ୍ସିିନା ତ ସେଟା କେତେବେଲ୍କେ ଆସ୍ବା ଆରୁ ବହୁତ୍ ଲେଟ୍ ହେଇଗଲାନା ମୁଇଁ କେତେବେଲ୍କେ ଖାନା ଖାଏମି ଆରୁ ଆରୁ ଏନ୍ତା ଏତେ ଜୋର୍ସେ ପାଏନ୍ ମାରୁଛେ ଏତେ ଜୋର୍ସେ ହାୱ ଚାଲୁଛେ ଆର୍ ଏତେ ପାଏନ୍ରେ ଭିଜି ଭିଜି ଆଣିଦେବାର୍ ଲାଗି ସେ ଲୋକ୍ ଯେନ୍ ସେ ଯେନ୍ ଆଣିଦେଲେ ତାଙ୍କୁ ମୋର୍ ତରଫ୍ନୁ ଧନ୍ୟବାଦ୍ ଥ୍ୟାଙ୍କ୍ ୟୁ ଥ୍ୟାଙ୍କ୍ ୟୁ ସୋ ମଚ୍ ତ ତାଙ୍କୁ ମୋର୍ ଆଡ଼ୁ ଧନ୍ୟବାଦ୍ ଜଣେଇ ଦେବ ସେମାନେ ଏତେ ଜୋର୍ସେ ପବନ୍ ଚାଲୁଛେ ଏତେ ବର୍ଷାରେ ମୋର୍ ମୁଇଁ ଅର୍ଡ଼ର୍ କରିଥିଲା ଖାନା ଭଲ୍ ଭାବେ ଆଣିଦେଲେ ଆରୁ ଏତେ ଜୋର୍ସେ ହାୱା ଚାଲୁଛେ ଆରୁ ଖାନା ପିନା ଆନିଦେବାରୁ ଥ୍ୟାଙ୍କ୍ ୟୁ